ହଁ କୁହନ୍ତୁ ଏ ଶିବୁ ଆସିଲୁ ରେ ବାପା ସେ କାର୍ଟା ଦେଖିଲୁ ଟିକିଏ ଏ ସ ପ୍ରଧାନବାବୁ ଭିତରେ ଲଗେଇ ଦିଅ ସେ କାର୍ଟା କ'ଣ ହେଇଛି କହୁନାହାନ୍ତି

ହୁଁ ହୁଁ

ହଁ ହଁ ହଁ ଏ ଆପଣଙ୍କ ଏ ବେଶୀ ଦିନର ମେଣ୍ଟେନାନ୍ସ ଠିକ୍ ନାହିଁ ଆପଣଙ୍କର ସେଥିପାଇଁ ସେ ହେଉଛି ଆଉ ହଁ ସେ ଜାଣି ନ ଥିବ ପିଲାଟା ଆଉ ହଁ ହୁଁ ହୁଁ ସେ କେଉଁ ନୂଆଟା ଗୋଟେ ରଖିଛନ୍ତି ନା କ'ଣ ଏ ହଁ ସେ ପୁରୁଣାଟା ଥିଲା ସେ ଭଲ ଚାଲୁଥିଲା ନା ହଁ ହଁ ଏ ପିଲା ଲୋକଟା ତ କେଉଁଠି କ'ଣ ଗୋଟେ ମୋଡ଼ି ମାଡ଼ି ଦେଇଥିବ ଆଉ ଶିବୁ ତ କିଛି କହିବନି ନା ଆଜ୍ଞା ହଁ କ'ଣ ହେଇଛି ଇଏ ହଁ ଦେଖନ୍ତୁ ଆପଣଙ୍କ ଏଇ ବ୍ରେକ୍ଟା ବ୍ରେକ୍ ସୁଟା କିଛି ନାଇଁ ଆଉ ପୁରା ବ୍ରେକ୍ ସୁଟା ଚେଞ୍ଜ କରିବାକୁ ପଡ଼ିବ ଆଉ ଏ ଟିକିଏ ମାନେ ହେଣ୍ଡେଲ୍ଟା ଟିକିଏ ପ୍ରୋବ୍ଲେମ୍ ଅଛି ଟିକିଏ ବେଶୀ ଟାଇଟ୍ ହେଉଥିବ ହଁ ସେ ରିଙ୍ଗ୍ ଟିକିଏ ଟାଇଟ୍ ଅଛି ଆଉ ଏ ଇଞ୍ଜିନ୍ ଅଏଲ୍ ଫିଞ୍ଜିନ୍ ଅଏଲ୍ ଦେଖ ଟିକିଏ ନୂଆ କରି ଟିକିଏ ପକେଇବାକୁ ପଡ଼ିବ ଆମର ତ ଜାଣିଛ କଥା ନା ତୁମକୁ ଠକିବି ଆଉ ହଁ ଦେଖୁଛ ଆମର ଦୁଇ ପ୍ରକାର ସାମାନ୍ ରହୁଛି ସବୁ ଗୋଟିଏ ଅରିଜିନାଲ୍ ରହୁଛି ଆଉ ଗୋଟିଏ ଟିକିଏ ଲୋକାଲ୍ ବ୍ରାଣ୍ଡ୍ ଯାକ ରହୁଛି ସବୁ ହେଲେ ଆପଣଙ୍କୁ କହିବାର ଅଛି କେଉଁଟା ଅରଜିନାଲ୍ ଲଗେଇବୁ ନା ଆଉ ଏ ଡୁପ୍ଲିକେଟ୍ ଯାକ ଆପଣ ତ ଆଉ କ'ଣ ହଁ ଆପଣ ନିଜ ଲୋକ ପରା କ'ଣ ଆପଣଙ୍କୁ କ'ଣ ମିଛ କଥା କହିବୁ ନା ହଁ ନାଇଁ ନାଇଁ ଗାଡ଼ି ଗୋଟିଏ କମ୍ଫର୍ଟ ଲାଗିବା ଅଛି ନା ଆଉ ଆପଣ ଦେଖୁଛନ୍ତି ନା ନାଇଁ ସେ ଦେଖନ୍ତୁ ତଳେ ଦେଖନ୍ତୁ ଏଟା ସବୁ ପୂରା ଜଙ୍ଗ ଫଙ୍ଗ ହେଇଗଲାଣି ସବୁ କିଛି ଆଉ ନାହିଁ ଏଥିରେ ଲୁହା ସବୁ ସରି ଗଲାଣି ସବୁ ହୁଁ ଆପଣ ଏଟା କେବେଠାରୁ ପ୍ରୋବ୍ଲେମ୍ ଅଛି ଏଟା ହଁ ହଁ ହଁ ଆ ଠିକ୍ ଅଛି ଆପଣ ଗୋଟେ ଦୁଇ ଦିନ ଟାଇମ୍ ଦିଅନ୍ତୁ ମୋତେ ଦୁଇ ଦିନ ଭିତରେ ଦେଖି ହଁ ଗାଡ଼ି ଛାଡ଼ି ଦିଅନ୍ତୁ ଆପଣ ଦୁଇ ଦିନ ପରେ ଆସନ୍ତୁ କ'ଣ ହେଇଛି ଦେଖିବା ହଁ ରୁହନ୍ତୁ ଏ ବାବୁ ଶିବୁ ଦେଖିଲୁ ସେଇଟା କ'ଣ ଆଉଛି ହଁ ଆସନ୍ତୁ ଆସନ୍ତୁ